ଭାରତୀୟ ମନୋରଞ୍ଜନର ଶିଳ୍ପ କିପରି ବିକଶିତ ହେଇଛି ଏବଂ ଦେଶର କେତୋଟି ସବୁଠାରୁ ଲୋକପ୍ରିୟ ମନୋରଞ୍ଜନ ମାଧ୍ୟମ ଗୁଡ଼ିକ ହେଲା ଟି ଭି ଏହାଦ୍ୱାରା ଆମ ପରିବାରରେ ବହୁତ ମନୋରଞ୍ଜନ ହୋଇଥାଏ ଟି ଭି ସହିତ ଯେତେବେଳେ ଯାତ୍ରା ବା ନାଟ ନାଟକ କିଛି ଆସିଥାଏ ସେତେବେଳେ ଆମେ ବହୁତ ଖୁସି ଅନୁଭବ କରିଥାଉ କାରଣ ସେଠାରେ ବହୁତ ମନୋରଞ୍ଜନ ହୋଇଥାଏ ଯେତେ ଦୁଃଖରେ ଥିଲେ ମଧ୍ୟ ଯେତେବେଳେ ଆମେ କିଛି ନାଟକ ଦେଖିବା ପାଇଁ ଯାଉ ସେଠାରେ ଆମେ ବହୁତ ମନୋରଞ୍ଜନ କରିଥାଉ ଓ ଟି ଭି ମାଧ୍ୟମରେ ସିନେମା ସଙ୍ଗୀତ ଶୁଣି ଆମେ ବହୁତ ଖୁସି ଅନୁଭବ କରିଥାଉ ଭାରତର ସବୁଠାରୁ ଲୋକପ୍ରିୟ ମନୋରଞ୍ଜନ ମାଧ୍ୟମ ଗୁଡ଼ିକ ହେଲା ବିଶେଷ କରି ରଥଯାତ୍ରାରେ ଯେଉଁ ରଥଯାତ୍ରା ସାରିବା ପରେ ଯେଉଁ ଯାତ୍ରା ଆସିଥାଏ ବା ଯେଉଁ ନାଟକ ହୁଏ ସେଇ ନାଟକ ଯେଉଁଠାରେ ହିଁ କୃଷ୍ଣ କିପରି କାଳିଆରେ ପରିଣତ ହୋଇଥିଲେ ସେଇ ବିଷୟରେ କୁହାଯାଇଛି ସେମାନେ ଏହି ଏହି ଏହି ନାଟକରେ ବହୁତ ମନୋରଞ୍ଜନ ହୋଇଥାଏ ଏଠାରେ କୃଷ୍ଣଙ୍କର ବାଲ୍ୟଲୀଳା ଠାରୁ ଆରମ୍ଭ କରି ସେ କିପରି ଜଗନ୍ନାଥରେ ପରିଣତ ହୋଇଛନ୍ତି ସେଇ ବିଷୟରେ କୁହାଯାଇଥାଏ ଓ ଭାରତରେ ଲୋକମାନେ ବହୁତ ଟି ଭି ଦେଖିବାକୁ ପସନ୍ଦ କରନ୍ତି ଟିଭିରେ ଯେଉଁ ସିରିଏଲ୍ ସିନେମା ଆସିଥାଏ ସେ ତାହା ଦେଖି ବହୁତ ମନୋରଞ୍ଜନ କରନ୍ତି ବା ମନ